ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ବୋଲେ କ୍ରିକେଟ ଫୁଟବଲ ହକି ଟେନିସ୍ ଆଉ ଏଇଟା ମାନେ ଆଉ ପ୍ରସିଦ୍ଧ କ୍ରୀଡ଼ାବିତ ହେଲା ଧୋନି କ୍ରିକେଟରଟା ଆଉ ସଚିନ ପାଣ୍ଡିଆ ଆଉ ଆମର ଯେନ୍ ଫୁଟବଲ୍ର ହେଲା ସୁନୀଲ ଛେତ୍ରୀ ଟେନିସ୍ର ହେଲା ସାନିଆ ମିର୍ଜା